ହ୍ୟାଲୋ ସାହୁ ସୁଇଟ ଷ୍ଟଲରୁ କହୁଥିଲେ କି ହଁ ମୁଁ ଏହି ଭଦ୍ରକର ବନ୍ତ ଛକରୁ କହୁଥିଲି ଆମର ଡିସେମ୍ବର ଷୋହଳ ତାରିଖରେ ଗୋଟିଏ ବାହାଘର ଅଛି ସେଥିପାଇଁ ଆମର ଗୋଟିଏ କ୍ୱିଣ୍ଟାଲ ମିଠା ଆବଶ୍ୟକ ତେଣୁ ଆପଣଙ୍କ ଦୋକାନରେ କଣ କଣ ସବୁ ମିଠା ଅଛି ଆଛା ତେଣୁ ଏହି ବାହାଘର ପାଇଁ ଆମେ ଚାଁହୁଛୁ ଏହି କ୍ୱିଣ୍ଟାଲକୁ ମିଠାକୁ ଅର୍ଡ଼ର ଦେବା ପାଇଁ ଆଉ ଆପଣଙ୍କ ରେଷ୍ଟୁରାଣ୍ଟରେ ଏହି ମିଠା ପାଇଁ କିଛି ଅଫର ଅଛି କି ବାହାଘର ପାଇଁ ଯେଉଁ ଅଫର ଥାଏ ସେହି ଅଫର ଅଛି କି ଆଛା ଆମେ ଆପଣଙ୍କ ଦୋକାନକୁ ଯାଇପାରିବୁ କାଲି ଆଛା ଆମେ କାଲି କେତେବେଳେ ଗଲେ ଆପଣଙ୍କର ସବୁ ପ୍ରକାର ମିଠାକୁ ଦେଖିପାରିବୁ ଆମେ କାଲି ଯାଇ ଆପଣଙ୍କ ଅର୍ଡ଼ର ଦେଇଆସିବୁ କଣ କଣ ମିଠା ଆବଶ୍ୟକ କେତେ ଭେରାଇଟିର ମିଠା ଦରକାର ଆଉ କେଉଁ ମିଠାରୁ କେତେ ଆବଶ୍ୟକ କେତେ କେଜି ଦରକାର ଆମେ ସେହି ଅର୍ଡ଼ରଟା ଆପଣଙ୍କୁ କାଲି ଦେବୁ ଆଉ ତାହାର ରେଟ ମଧ୍ୟ ଆପଣ ଆମକୁ କହିବେ ଆଉ ଏହି ଯେଉଁ ମିଠା ଅର୍ଡ଼ର ଦେବୁ ସେଥିପାଇଁ ଆମକୁ କେତେ ପେମେଣ୍ଟ କରିବାକୁ ପଡ଼ିବ ଆଉ ସବୁ ମିଠାର ଦାମ କେତେ ସେ ଲିଷ୍ଟ ମଧ୍ୟ ଆମକୁ ଗୋଟିଏ କହିବେ ଆଉ ଆମେ କାଲି ଯାଇ ଆପଣଙ୍କୁ କିଛି ଆଡ଼ଭାନ୍ସ ପଇସା ମଧ୍ୟ ଦେଇଦେବୁ